ତୁମ ଯୋଉ ହୋଟେଲ ଫୋଟେଲ କ'ଣ କେମିତି ସିଷ୍ଟମ ଅଛି ତ ତ ମୁଁ ଏଠି ଆଉ ଆମର ତ ଏଠି ସବୁ ଭଲ ଯେ ମୁଁ ଏଠି ଜଣେ ପଚାରୁଥିଲେ ଖାଇବା ପାଇଁ ସବୁ କ'ଣ ସବୁ ଆଇଟମ କ'ଣ ସେମିତି ହେଉଛି ଇଏ ହେଉଛି ମୋତେ ଜଣେ କହିଲା ନା ସେ ଭଲ ହେଉଛି ମୋତ ଏଇ ଜଣେ କହିଲେ ଯେ କି ଯିବା ସାଙ୍ଗ ହୋଇକି ମୁଁ କହି ଦେଖିବା ଟିକେ କ'ଣ ଭଲ ମନ୍ଦ ତାଙ୍କ ପାଖରୁ ବୁଝେ କହିଲା ନା ଆମେ ଥରେ ଖାଇକି ଆସିନୁ ଏଠି ତ ଭଲ ଇଏ ଅଛି ପ୍ରିପାରେସନ ଆଉ ଏମିତି କହିଲା ହ ମୁଁ ସେଇଥିପାଇଁ ଜଣେଇଲି ମୁଁ ନିଜେ ଯିବି ହଉ ତାହେଲେ ଆଜି ତ ବୁଧବାରେ ଭଲ ବାରି ଅଛି

କ'ଣ କେମିତି ସେଠି ପଇସା ପତ୍ର କ'ଣ କେମିତି ରେଟ ରାଟେ ହେଠି ତା ମାନେ ହଉ ତାହେଲେ ଯିବୁ

ହଉ ତାହେଲେ ଯିବୁ ଆଉ ଏତେ ଆମେ ଦୁଇ ଜଣ ଯିବୁ ହୁଁ